ହଁ ହଁ ଭଲ ଅଛି ସାଇକେଲ କେମିତା କି ସାଇକେଲ ହିରୋ ହିରୋ ସାଇକେଲ କେନ୍ତି ହେଇଛି

ଆର ହାଣ୍ଡେଲ୍ ଟିକେ ବଙ୍କା ଅଛି ତ ପୁରା ହାଲକା ଅଛି ଆଉ ହାଣ୍ଡେଲ୍ଟା ହାଲକା ଅଛି ତା'ର ବେଲ୍ଟ ଟିକେ ତେଢ଼ା ଅଛି ସ୍ପ୍ରିଙ୍ଗ ବେଣ୍ଡ ଅଛି କେଉଁ କମ୍ପାନୀ ଅଛି ଆଜ୍ଞା କେଉଁ କେଉଁ କମ୍ପାନୀର ଆଉ କ'ଣ ଅଛି ହଁ ସାଇକେଲ ତ ଭଲ ଅଛି ଯେ ଦେଖିବାକୁ ହେଲେ ତା'ର ଆମାଉଣ୍ଟଟା କେନ୍ତି ଆମାଉଣ୍ଟ କେତେ ରେଟ୍ କି ଆଜ୍ଞା ଲେ କେତେ ଦେବୀ ଆଜ୍ଞା ଠିକ୍ କରି କୁହନ୍ତୁ ସେ ମୋଟା ଟାୟାର୍ ସେଇଟା ଦିଅନ୍ତୁ ସେ ବଡ଼ ଚକ ଵାଲା ହଉ ତୁମର ନାଇଁ କି ମୋର ନାଇଁ ଆଜ୍ଞା ପାଞ୍ଚ ହଜାର ଦେବୀ ହଁ କେଉଁ ସାଇକେଲ ଏ ଲାଷ୍ଟଟାକୁ ଲେଡ଼ିଜ୍ ଲେଡ଼ିଜ୍ କାଇଁକି ମିଳିବ ନାଇଁ ଆଜ୍ଞା ଆଜ୍ଞା ପଇସା ଦେଲେ ସବୁ କିଛି ମିଳୁଛି ଦୁନିଆରେ ସାଇକେଲ କ'ଣ ମିଳିବ ନାଇଁ ୟାର ଗ୍ୟାରେଣ୍ଟି ଅଛି ତ ବର୍ଷେ ପର୍ଯ୍ୟନ୍ତ

ସେଇଥି ପାଇଁ ତ ଦଉଛି ଚାରି ହଜାର ନିଅନ୍ତୁ ବୋଲି

ହଉ ଠିକ୍ ଅଛି ମୁଁ ଯାଉଛି ହେଲେ ଆଉ ତୁମେ ତ ଦଉନ